ହ୍ୟାଲୋ ଆପଣ ଚନ୍ଦନ ମୋବାଇଲ୍ ଷ୍ଟୋରରୁ କହୁଛନ୍ତି ଆଚ୍ଛା ମୋ ଜେଜେବାପାଙ୍କ ପାଇଁ ଗୋଟେ ଫୋନ୍ କିଣିବାର ଥିଲା ତ କ'ଣ କ'ଣ ସବୁ ରଖିଛନ୍ତି ସେଟ୍ ସବୁ ରଖିଛନ୍ତି କେଉଁ କେଉଁ ମଡ଼େଲ୍ର ମୁଁ ତ ଯେହେତୁ ସେମାନେ ବୁଢ଼ା ଲୋକ ତାଙ୍କ ସେ କୀ ପ୍ୟାଡ଼୍ ବାଲା ହେଲେ ହିଁ ଠିକ୍ ରହିବ ନା ଏବେ ଭଲ କେଉଁଟା ପଡ଼ୁଛି ନା କୀ ପ୍ୟାଡ଼୍ ବାଲା ମୋର ନେବାର ଅଛି ସ୍କ୍ରିନ୍ ଟଚ୍ ବାଲା ନେଲେ ସେ ବୁଢ଼ା ଲୋକ ୟ୍ୟୁଜ୍ କରିପାରିବେନି କୀ ପ୍ୟାଡ଼୍ ବାଲା ନେବି ଆଚ୍ଛା ରେଟ୍ କେତେ ଆସିବ ଆଚ୍ଛା ମୁଁ ଯେତେବେଳେ ମୋବାଇଲ୍ଟା କିଣିବି ମାନେ ପୁରା ପେମେଣ୍ଟ ଦେଇ କିଣିବି ନା ଅଧା ପେମେଣ୍ଟ ଦେଇ କିଣିବି ଆଚ୍ଛା କେତେ ବର୍ଷ ୱାରେଣ୍ଟି ରହୁଛି ଆଚ୍ଛା ନୋକିଆ ମୋବାଇଲ୍ରେ ନୋକିଆ ମୋବାଇଲ୍ରେ ବି ୱାରେଣ୍ଟି କେତେ ବର୍ଷ ସବୁ ଗୋଟିଏ ବର୍ଷ ଲେଖାଏଁ ୱାରେଣ୍ଟି ନୋକିଆ ମୋବାଇଲ୍ଟା କେତେ ଆସୁଛି ଆଉ ସାମସଙ୍ଗ୍ଟା ଆଚ୍ଛା ଆପଣ ସିମ୍ କାର୍ଡ଼ ଫ୍ରୀ ଦେଉଛନ୍ତି ଆଚ୍ଛା ସିମ୍ କାର୍ଡ଼ କିଣିବା ପାଇଁ ଆଧାର ଦରକାର ହେଉଛି ଆଉ କ'ଣ ଦରକାର ହେଉଛି ଆଉ ତାଙ୍କୁ ନେଇକି ଯିବା ପାଇଁ ପଡ଼ିବ ଅ ହଁ ଆଉ ଇୟର୍ କର୍ଡ଼୍ଗୁଡ଼ା ୱାରେଣ୍ଟି ଦେଉଛି ନା ନାହିଁ ହଉ ହଉ ତା'ହେଲେ ମୁଁ ନେଇକି ଯିବି ଜେଜେବାପାଙ୍କୁ ନେଇକି ଯିବି ଦେଖିକି ନେଇକି ଆସିବି ଆଉ